ହେଲୋ ସବୁ ମଙ୍ଗଳବାର ହଁ ସେଇ ଭଳି ଦୁଃଖେ ସୁଖେ ଆଉ ହଁ ଭଲ ମ ଆଉ କ'ଣ ସେମିତି ଚାଲିଛି ଆଉ ଦୋକାନ ଏବେ ଲକ୍ଷ୍ମୀ ପୂଜାରେ ଟିକେ ମାନ୍ଦା ପଡ଼ିଯାଇଛି ଆଉ ମା କହିଲୁ ଯେ ହେଲେ ମୁଁ କ'ଣ ଏକା ହୋଇଛିକି ମୋର ପୁଣି ଛୁଆ ପିଲା ପୁଅ ବୋହୂ ନାତି ନାଚୁଣୀ ଏସବୁମାନଙ୍କୁ ନେଇକି ଆଉ ଯାଇ ହେଉଛି ଏଠି ଆମେ ଘରଦ୍ୱାର କରିକିନା ରହିଛୁ ସେଗୁଡ଼ା ମା ସମ୍ଭବ ନାହିଁ କାରଣ ଏଠି ଯୋଉ ଜାଗାବାଡ଼ି ଘର ଡିହ ସବୁ ଅଛନ୍ତି ଫ୍ୟାମିଲି ନେଇକି ରହୁଛୁ ବାଙ୍ଗାଲର ଏତେ ଦୂର ବାଟ ଯାଇ ଆମେ କ'ଣ ବେପାର କରିପାରିବୁ ଏବେ ବରା ଗୋଟିକ ପାଞ୍ଚ ଟଙ୍କା ସିଙ୍ଗଡ଼ା ଗୋଟିକ ମଧ୍ୟ ପାଞ୍ଚ ଟଙ୍କା ଆଗ ବରା ଗୋଟିକ ଦୁଇ ଟଙ୍କା ଥିଲା ଏବେ ଦୁନିଆ ଆଗକୁ ଗଲା ସବୁ ରେଟ୍ ବଢ଼ିଲା ତେଲ ରେଟ୍ ବିରି ଚାଉଳ ସବୁ ରେଟ୍ ହେଲା ତେଣୁ ବରା ଗୋଟିକ ପାଞ୍ଚ ଟଙ୍କା କରି ବିକ୍ରି ହେଉଛି ଆଉ ଆଉ ଲୋକ ବି ବହୁତ ମୋ ଦୋକାନକୁ ଭଲ ଆସୁଛନ୍ତି ମୋ ବରା ଆଉ ଗୁଗୁନୀ ତରକାରୀ ଭଲ ତାଙ୍କ ବାଗ ଲାଗୁଛି ସେ ଭଲ ବିଜନେସ୍ ଟିକିଏ ହେଉଛି ଆଉ ଟାପ୍ ପାଣିକି କରାହେଉଛି ହଁ ହଁ ମା' ଆସ ତୁମେ କ'ଣ ହଁ ହଁ ତୁମେ ଏକା ଆସିଛ ନା ମା ଜୁଆଇଁ ମଧ୍ୟ ଆସିଛନ୍ତି ସବୁ ଆସିବ ଆଉ ନାପିନାତୁଣି ସବୁ ଆସ ମୋ ଦୋକାନ ଆଡ଼େ ବସିକିନା ଟିକିଏ ଚା ଜଳଖାଆ କରିକିନା ଯାଅ କେତେ ଟାଇମ୍ରେ ଆସିବ କେତେ ଟାଇମ୍ରେ ଆସିବ ହଉ ଠିକ୍ ଅଛି ଆସ ତା'ହେଲେ ସେତେବେଳେ ସେଇ ଦଶଟା ଆଡ଼କୁ ଟିକେ ଭିଡ଼ ରହୁଛି ତ ହଁ